ହ୍ୟାଲୋ ମୁଁ ନିମାପଡ଼ାରୁ ପୁରୀ ଯିବାକୁ ଚାଁହୁଛି ହେଲେ ମୋ ପାଖରେ ପଇସା ନାହିଁ ଆପଣ ଯଦି ଆପଣଙ୍କ ପାଖରେ ୟୁପିଆଇର କିଛି ସୁବିଧା ଅଛି କି ଯଦି ୟୁପିଆଇର କିଛି ସୁବିଧା ଥାଏ ତା'ହାଲେ ମୁଁ ଆପଣଙ୍କୁ ଫୋନ୍ପେ କରିପାରି ୟୁ ପି ଆଇ କରିପାରିବି ତା'ଥିରେ କି ମୁଁ ଯାଇପାରିବି ଯଦି ଆପଣଙ୍କ ପାଖରେ ୟୁ ପି ଆଇ ଅଛି ତେବେ ମୋତେ କୁହନ୍ତୁ ମୁଁ ଫୋନ୍ପେ କରିଦେବି ଦେଖିଲେ ଆପଣଙ୍କୁ ମୁଁ ପଇସା ପଠେଇ ଦେଇଛି ଯାଇଛି ଆଜ୍ଞା ହଁ ମୁଁ ଗୋଟେ ଘର ଭଡ଼ା ନେବାକୁ ଚାଁହୁଛି ହଁ ସେଇଟା ବି ଯଦି ୟୁ ପି ଆଇ କରିପାରିବେ ତା'ହାଲେ ମୁଁ ଆପଣଙ୍କୁ ଫୋନପେ କରିଦେବି ଆପଣଙ୍କ ଡ୍ରାଇଭରଙ୍କର ୟୁପିଆଇରେ ଆଇ ଡ଼ି ଅଛି କି ଯଦି ଡ୍ରାଇଭର୍ର ୟୁ ପି ଆଇ ଆଇ ଡ଼ି ଥାଏ ତେବେ ଆପଣ ମୋତେ କୁହନ୍ତୁ ମୁଁ ତାଙ୍କୁ ଫୋନ୍ପେ କରିଦେବି ମୋ ପାଖରେ ଯେହେତୁ କ୍ୟାସ୍ ନାହିଁ ମୁଁ ତାଙ୍କୁ ଫୋନ୍ପେ କରିଦେବି ହଁ ମୁଁ ବି ଅନଲାଇନ୍ରେ ଟଙ୍କା ପଇଠ କରିପାରିବି ସିଏ ଅନଲାଇନ୍ ପ୍ରଣାଳୀରେ ପଇସା ଉଠେଇ ପାରିବେ ତ ଯଦି କରିପାରିବେ ମୁଁ ତେବେ ତାଙ୍କୁ ଫୋନ୍ପେ କରିଦେବି ସେ ପଇସା ଉଠେଇଦେବେ